ହଁ ନମସ୍କାର ହଁ ଏବେ ତୁମେ ଠିକ୍ ଅଛ ତ ହଁ ଯାହା ମେଡ଼ିସିନ୍ ମାନେ ମୁଇଁ ଖାଇବା ଲାଗି କହିଥିଲି ସେଇଟା ଖଉଛ କି ନାଇଁ ହଁ ଏଇଟା ଡୋଜ୍ ହିସାବ୍ ଅଛି କି ନାଇଁ ତ ତମଟା ଏଇ ଡୋଜ୍ ସରିଲାଣି କିଆଁ ଓଃ ହ ଆଉଥରେ ଏନ୍ତା ଚେକ୍ କରିଦେବାକୁ ପଡ଼ବା ସେନ୍ତା ହେଲେ ଏଁ ବ୍ଲଡ୍ ପ୍ରସେର୍ଟା ଟିକେ ଚେକ୍ କରେଇବ ତମର୍ଟା ଓଃ ହଁ ସେଥିପାଇଁ ତ ହଁ ଆଇରନ୍ ତମକୁ ଲେଖି ଦେଇଛି ତୁମେ ଆଇରନ୍ ବଟିକା ଖାଉଛ କି ନାଇଁ ହଁ ଏଇଟା ଔଷଧରେ ଖାଇବନି ପାସୋରି ଯିବ ତୁମେ ହୁଁ ଦୁଇ ଦିନ୍ ପରେ ଏମିତି ଟାଇମ୍ରେ ଏମିତି ହେଉଛି ନା ଧୀରେ ଧୀରେ ଏଇଟା ତୁମେ ଖାନାପିନା ଟିକେ ଠିକ୍ ସେ କରବୋ ବୋଲୋ ଏଇଟା ଭଲ ଲାଗ୍ବା ତମ୍କେ ହଁ ଫଳମୂଳ ଟିକେ ଖାବୋ ହଁ ଏସିଡ଼୍ ଲାଗିବାଟା ସେ ଏସିଡ଼୍ର ମେଡ଼ିସିନ୍ ମୁଁ ଲେଖିଦେବି ନେଇକି ଯିବ ଆଉ ଡେଲି ଖାଇବୋ ସେଟା ହଁ ଖାଇଲେ ସକାଳେ ଖାଲି ପେଟରେ ଖାବୋ ଆରୁ ସନ୍ଧ୍ୟାରେ ତମେ ଯେନ୍ ଦିନ୍ ବୋଲେ ରାତିରେ ଭୋଜନ୍ କଲା ଆଗେରିରୁ ଖାଇବ ସେଟା ନାଇଁ ନାଇଁ ଯଦି ବେଶି ଏସିଡ଼୍ ହେଉଛି ବୋଲେ ତ ଖାଇବ ଆଉ ଯଦି ହେନ୍ତା ନର୍ମାଲ୍ ଅଛି ବୋଲେ ଦୁଇ ଟାଇମ୍ ଖାଲି ଖାଇବ ହଁ ଗରମ ପାଣି ପିଉଛ କି ନାହିଁ ତମେ ହଁ ହେଲେ ବି ଟିକେ ନଖ୍ ଉଷୁମ୍ କରି ପାଣି ଟିକେ ପିଇବ ସବୁବେଳେ ହଁ ଖାନାପିନାରେ ବି ଟିକେ ଠିକ୍ସେ ଧ୍ୟାନ୍ ଦେବ ଫଲମୂଳ୍ ଖାଇବ ତାପରେ ଯଦି ହେଉଛି ବୋଲେ ଗୋରସ୍ ବି ପିଇବ ଏ ତମକୁ ଏସିଡ଼୍ ରହୁଛି କି ନାଇଁ ତ ଏସିଡ଼୍ ଲାଗି ସକାଳୁ ଗୋରସ୍ ନେଇକି ନେଇକରି ରଖିଥିବ ଆଉ ରାତିରେ ଗରମ୍ କରି ସେନେ ହଳଦୀ ଟିକେ ପକେଇ କରି ପିଇବ ହଁ ଏବେ ତ ମୁଇଁ କେତେଟା ମେଡ଼ିସିନ୍ ଲେଖି ଦେଉଛେଁ ଏଁ ମୁ କରି ଖାବୋ ଆଉ ଯଦି ଭଲ୍ ନାଇଁ ଲାଗବ୍ ଫିର୍ସେ ଆସବୋ ହଁ ହଁ ଠିକ୍ ଅଛି